ଆମର ବିଭିନ୍ନ ପ୍ରକାର ଖେଳ ମଧ୍ୟରେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପ୍ରକାର ଖେଳ ଖେଳାଯାଏ ତା' ଭିତରୁ ପୁଚି ଖେଳ ନଟୁ ଖେଳ ବାଟି ଖେଳ ଏହି ଯେଉଁ ଖେଳ ଭିତରୁ ଆମର ବହୁତ ପ୍ରିୟ ଖେଳ ହେଉଛି ବାଟି ଖେଳ କାରଣ ଏହି ଯେଉଁ ବାଟି ଖେଳଟି ଆମେ ପିଲାଦିନରୁ ପିଲା ଦିନରୁ ସ୍କୁଲ୍ ସମୟରୁ ଆମେ ଏଇଟା ଖେଳୁଥିଲୁ ଏହି ଯେଉଁ ବାଟି ଖେଳରେ ଏତେ ମଜା ଲାଗେ ବାଟି ଖେଳରେ ସାଧାରଣତଃ ଦୁଇଜଣ ଖେଳନ୍ତି ଗୋଟିଏ ବାଟି ଖେଳରେ ଦୁଇଜଣ ଦୁଇଟା ବାଟି ରହିବ ଗୋଟିଏ ମାଟିରେ ଗୋଟିଏ ଗାତ ଖୋଳାଯିବ ସେ ଗାତରେ ଠିକ ଦଶ ଫୁଟ ଦୂରରୁ ବାଟିଟାକୁ ଆମେ ଆଙ୍ଗୁଳିରେ ମାରିବୁ ଯେଉଁ ବାଟିଟା ଆଗରେ ଥିବ ସେ ବାଟିଟା ଯଦି ସେ ଗାତରେ ପଡ଼ିଗଲା ତା' ମାନେ ଜାଣିବ ଯେ ଗୋଟିଏ ବୋଝ ହୋଇଗଲା ଯଦି ବାଟି ଟା ନପଡ଼ିଲା ପୁଣି ଥରେ ଚାନ୍ସ ମିଳିବ ସେ ଯେଉଁ ବାଟି ଖେଳଟା ଏତେ ଆନନ୍ଦ ବାଟି ଖେଳ ବାଟି ପଥର ବାଟି ଅଛି ଆଉ କାଚ ବାଟି ମଧ୍ୟ ଅଛି ଆଉ ବାଟି ଖେଳରେ ତଳୁ ମାଟିରୁ ହାତ ଆଙ୍ଗୁଳିରେ ମଧ୍ୟ ମାରୁ ଆଉ ଗୋଡ଼ ଉପରେ ମଧ୍ୟ ଆଙ୍ଗୁଳି ରଖିକି ମଧ୍ୟ ବାଟି କି ଲକ୍ଷ୍ୟ କରିକି ଆମେ ମାରୁ ଆଉ ଯେଉଁ ବାଟି ଖେଳରେ ଯିଏ ଯେତେ ବୋଝ ପାଇବ ସେତେ ଟଙ୍କା ସେ ଦେଉଥିଲୁ ଯେତେ ଯେତେଟା ବୋଝ ସେ ସେତେ ଟଙ୍କା ସେ ଦେବ ଦେବାକୁ ପଡୁଥିଲା ଏଇଟା ହେଉଛି ଭାରି ମଜାଳିଆ କଥା ଥିଲା ଆଉ ବେଳେବେଳେ ବାଟିରେ ଯିଏ ହାରେ ସେ ମଧ୍ୟ ଟଙ୍କା ଦିଏ ଆଉ ଖାଦ୍ୟ ଜିନିଷ ମଧ୍ୟ ଥାଏ ଯିଏ ବାଟି ଖେଳରେ ଜିତିବ ବିସ୍କୁଟ୍ ପ୍ୟାକେଟ୍ ଟିଏ ପାଇବ ଏମିତି ମଧ୍ୟ ଖେଳ ଥିଲା ଆମେ ଏଇ ବାଟିଟା ଖେଳିବା ପାଇଁ ସାଧାରଣତଃ ପଡ଼ିଆକୁ ଚାଲିଯାଉ କିମ୍ବା ସ୍କୁଲରେ ଯେତେବେଳେ ଆମେ ସମୟ ପାଉ ସେତେବେଳେ ପଡ଼ିଆରେ ଖେଳୁ ଗାଁରେ ଆସିଲା ପରେ ମଧ୍ୟ ଆମେ ଖେଳୁ ଏହି ଯେଉଁ ବାଟି ଖେଳର ଆନନ୍ଦ ଆଜି ଆମେ ଭାବୁଛୁ ସେହି ବାଟି ଖେଳକୁ ମଧ୍ୟ ବର୍ତ୍ତମାନ ବହୁତ ପିଲା ବର୍ତ୍ତମାନ ଆଉ ଶିଖିନାହାନ୍ତି ଆଉ ପାସୋରି ଗଲାଣି ସେମାନେ ମଧ୍ୟ ଆଜିର ବାଟି ଖେଳ ଯୁଗରେ ଆଉ ବାଟି ଖେଳୁନାହାଁନ୍ତି